ଆମେ ନଦୀରେ ଧରୁଥିବା ମାଛ ଗୁଡ଼ିକ ହେଲା କାତି ମାଛ ଶେଉଳ ମାଛ ଚିଙ୍ଗୁଡ଼ି କଉ ମାଛ ବିଲାତି ଶେଉଳ ରୋହି

ଆଉ ତାକୁ ଧରିବାକୁ ଯେଉଁ ମାଛ ଧରିବାକୁ ସହଜ ହୋଇଥାଏ ତାହା ହେଉଚଛି ଏ ଶେଉଳ ମାଛ ରୁଲି ମୁୁରଲି ମାଛ ତାକୁ ଅତି ସହଜରେ ହାତରେ କିମ୍ବା ଜାଲରେ ବି ମଧ୍ୟ ଧରିଥାଉ ଓ ତାକୁ ଧରିବା ଅଧିକ କଷ୍ଟକର ହୋଇନଥାଏ ଆଉ ଅନ୍ୟ ମାଛକୁ ଯେପରି କଷ୍ଟ ଧରିବାକୁ ହୋଇଥାଏ ଏ ତା'ଠାରୁ ଅତି ସହଜରେ ଶେଉଳ ମାଛକୁ ଆମେ ଧରିପାରୁ